ଆମ ଓଡ଼ିଶା ରାଜ୍ୟରେ ବହୁତ ପ୍ରକାର ହସ୍ତଶିଳ୍ପ ଏଇଠି ବନାହୁୁଏ ଯେମିତିକି କେତେ ଲୋକ କଣ୍ଡେଇ ବନାନ୍ତି ଆଉ ମାଟିର ହାଣ୍ଡି ବନାନ୍ତି ଆଉ ତାକୁ ଭଲସେ ଚିତ୍ର କରି ତାଙ୍କୁ ଭଲସେ ସଜାଡ଼ିକି ତାକୁ ପେଣ୍ଟିଙ୍ଗ୍ କରିକି ତାକୁ ତା ଉପରେ ଡିଜାଇନ୍ କରିକି ତାକୁ ଏତେ ସୁନ୍ଦରରେ ସଜାଡ଼ି ଦିଅନ୍ତି ଦିଅନ୍ତି ଆଉ ଆମ ଯେମିତି ବେଦଭ୍ୟାସ ହେଲା ଆମର୍ ହନୁମାନ ବାଟିକା ହେଲା ଇୟା ଯାହା ମେଲା ବସିରେ ଦୁର୍ଗା ପୂଜାରେ ମେଳା ଲାଗିଲେ ସେଇଠି ସେମାନେ କଣ୍ଢେଇ ହେଲା ମଟକା ହେଲା ଭଗବାନର ଚିତ୍ର ହେଲା ସେମାନେ ମାଟିର ବନାନ୍ତି ଆଉ ସେମାନେ ନେଇକି ଆସନ୍ତି ସେଇଠି ବିକିବା ପାଇଁ ଆଉ ସେଇଠି ଯାହା ଲୋକମାନେ ଯାଇ ଯାଆନ୍ତି ଦେଖିବା ପାଇଁ ମେଲାକୁ ତାଙ୍କୁ ସେହି ମୂର୍ତ୍ତିଗୁଡ଼ା ଦେଖିକି ବହୁତ ତାଙ୍କୁ ଆକର୍ଷିତ ଆଉ ସୁନ୍ଦର ଲାଗେ ସେମାନେ କ'ଣ କରନ୍ତି ତାକୁ ଲୋକମାନେ କିଣନ୍ତି ତା ସେଇଠୁ ସେ ରୋଜଗାର କରିକି ସେମାନେ ଭଲ ପଇସା ଏକତ୍ରିତ ହୁଏ ସେମାନଙ୍କ ସେମାନେ ସେଇଟାରେ ରୋଜଗାର କରୁଛନ୍ତି ଏଇଟା ଆମର ନିଯୁକ୍ତ ଓ ଆମ ରାଜ୍ୟରେ ଏହି ସବୁ ବହୁତ ସୁନ୍ଦର ସୁନ୍ଦର ବନାହୁୁଏ କଣ୍ଢେଇଗୁଡ଼ା ସବୁ ବନାଇକି ବହୁତ ସୁନ୍ଦର ବିକ୍ରି ହେଉ ସମସ୍ତେ ବିକ୍ରି କରନ୍ତି ଆଉ ଭଲସେ ତାଙ୍କ ପଇସା ବି କମାନ୍ତି ଆମ ଏଇ ଓଡ଼ିଶାରେ ବହୁତ କଳା ଅଛି